ଆମର ଯେଉଁ ଆଲୋକ ବର୍ଷ ଯେ ଆଲୋକ ବର୍ଷ ମଧ୍ୟରେ ଆମେ ଦେଖିବା ପ୍ରତ୍ୟେକ ଆମର ନକ୍ଷତ୍ର ଏବଂ ଭଲ ସେ ତରକା ମାନଙ୍କଠାରୁ ଦୂରତା ମାପିପାରିବା ଏବଂ ଏହି ଆମର ବିଶ୍ଵ ମଣ୍ଡଳରେ ବିଷୟରେ ଆମର ଅନ୍ୟ କେତେ ନକ୍ଷତ୍ର ଗ୍ରହ ଏବଂ ବୁଝି ରହିଅଛି ଏବଂ ସେମାନଙ୍କର ସେ ଉଲ୍କା ଧୂମକେତୁ ମଧ୍ୟ ରହିଛି